ଯଦି ଆମ ଗାଁରେ କାହାକୁ କୁକୁର କାମୁଡ଼ିଦିଏ ତେବେ ଆମେ ତୁରନ୍ତ ସ୍ଥାନୀୟ ମେଡ଼ିକାଲରେ ତାଙ୍କୁ ଦାଖଲ କରାଇବା ପାଇଁ ଚେଷ୍ଟା କରିବୁ ଏବଂ ତାଙ୍କୁ ମଧ୍ୟ ନେଇ ସଠିକ୍ ଟାଇମରେ ପହୁଞ୍ଚାଇବୁ ଏବଂ ତା'ସହିତ ଆମ ଗାଁରେ ଆଗାମୀ ଦିନରେ କାହାକୁ କୁକୁର କେମିତି ନ କାମୁଡ଼ିବ ଏବଂ ଯଦି କିଛି କାମୁଡ଼ା କୁକୁର ଅଛନ୍ତି ତାଙ୍କୁ ମଧ୍ୟ ବାହାର କରିବା ପାଇଁ ଆମେ ଚେଷ୍ଟା କରିବୁ ଯାହାଫଳରେକି ଆଉ ଏମିତି ଅସୁବିଧା ଆମ ଗାଁରେ ଦେଖାଯିବ ନାହିଁ